ସସ୍ମିତା ମ୍ୟାଡ଼ାମ୍ କହୁଛନ୍ତି ମୁଁ କେନ୍ଦ୍ରାପଡ଼ାରୁ କହୁଥିଲି ସୁଚିତ୍ରା ମ୍ୟାଡ଼ାମ୍ କହୁଥିଲେ ମୁଁ ସେ ବଲାଙ୍ଗୀରି ବିଷୟରେ କିଛି ବୁଝିବାକୁ ଚାହୁଁଥିଲି ତ ମୁଁ ସେ ଯିବେ କହୁଥିଲି ଆପଣଙ୍କୁ ଯିବା ପାଇଁ ସେଠିକି ଆର ସପ୍ତାହରେ କହୁଥିଲେ ଯିବା ପାଇଁ ମୁଁ ଆର ମାସରେ ଯିବି ମାନେ ସେ ଘର ସେଠି ଅଛିନା ଘର ନେବା ପାଇଁ କହୁଥିଲି ଆପଣଙ୍କ କତିରେ ଆପଣ କହିଥିଲେ ହଁ ଆଉ ସେଠି ସବୁ ଭଲମାନେ ରହି ଚଳାଚଳି ପାଇଁ ସବୁ ସୁବିଧା ସେଇଠି ରହିବ

ଖାଇବା ଇଏ ସବୁ ରହୁଛି ଆଁ ଚାଉଳ ବରା କ୍ୟାଣ୍ଟିନ୍ରେ ମିଳିବ ଇଏ କରିବ ଆଉ ସବୁ ସେଠି ଭଲ ଘରଫର ସବୁ ଭଲ ତ ଖାଇବାଟା ଭଲ କିଛି ଅସୁବିଧା ହେବାର ନାହିଁ ସେଠି ଓଃ ମୁଁ ସେଇଆ ପଚାରିଲି ସେ ଜାଗାଟା କ'ଣ କେମିତି ମୁଁ ତ ଜାଣିନି ବୁଝିଲେ ତା'ପରେ ସେ ଜାଗାକୁ ହଁ ରହିଲେ ନୂଆ ଲୋକ ଯିବ ତମେ ଜାଣିନ ସେ ବିଷୟରେ କ'ଣ କିଛି ହଁ ହଁ ହଁ ହଁ ରହିଲି ହେଲା ଆମେ ସେ ବିଷୟରେ ଜାଣିନୁ କିଛି ହଁ ଆଉ ସବୁ କ'ଣଟି ଭଲ ଅଛୁଟି ତୋତେ ତ ଆଉ ଭଡ଼ା କେତେ ପଇସା ଓଃ ହେଉ କାଲିଠୁ ଯାହା କହିବେ ଆଉ କାଲିଠୁ ସେୟା ନେବେ ଆଉ ଆଉ ଟିକେ କମ୍ କରିବେ ଆଉ ହଁ ରବି ସୁଧା ଜଣାଯିବ ଆଉ ଆର ମାସରେ ଆର ସପ୍ତାହ କହୁଥିଲି ଆର ସପ୍ତାହ ହେବନି ଆର ମାସରେ ବୁଝିଲୁ ହଁ ହଁ ଆଉ କ'ଣ ସବୁ ଆ ଭଲ ସବୁ ହଁ ଭଲ ସବୁ ଆଉ ଚିହ୍ନା ଅଛନ୍ତି ନା ମୁଁ କହିଲି ଚିହ୍ନା ଲୋକଙ୍କୁ ପଚାରିଲେ ସବୁ ଜାଣି ପାରିବି ସେଠି ସେଠିକା ବିଷୟରେ କ'ଣ ହଁ ହଁ ହଁ